ଆମ ଅଞ୍ଚଳରେ ବା ଗାଁରେ ଖୁଚୁରା ଦୋକାନୀ ସବୁ ଅଛନ୍ତି ଆଗ କାଳରେ ଲୋକମାନଙ୍କ ରୋଜଗାର ହିସାବରେ ସବୁ ସଉଦା ପନିପରିବାର ଦରଦାମ ଥିଲା ବର୍ତ୍ତମାନ ତ କ୍ଷୀର ଲିଟର ଟିଏ ଷାଠିଏ ଟଙ୍କା ହୋଇଗଲାଣି ସେତେବେଳେ ଦଶ ଟଙ୍କାରେ ଲିଟରଟିଏ ଆସୁଥିଲା ବର୍ତ୍ତମାନ ଲୋକମାନଙ୍କ ପାଖରେ ପଇସା ବଢ଼ିଲାଣି ସେଥିପାଇଁ ସବୁ ଜିନିଷର ଦରଦାମ ମଧ୍ୟ୍ୟ ବଢ଼ିଲାଣି ଏବଂ ଆଜି କାଲି ଲୋକମାନେ ଅନଲାଇନ ଶପିଂ ମଧ୍ୟ କରୁଛନ୍ତି ଯାହାକି ଏକ ଭଲ କଥା ମଧ୍ୟ୍ୟ ବିଭିନ୍ନ ଦୂର ଦୂରାନ୍ତରୁ ଜିନିଷ ଆସି ନିଜ ଘର ଆଗରେ ପହଞ୍ଚିଯାଉଛି